ବହୁତ ଦୁର୍ଘଟଣା ହୁଏ ଚୋରି ଡକାୟତ ହୁଏ ଏହି ଚ୍ୟାନେଲରେ ଆମେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିପାରୁ ତା'ପରେ ରାଜନୀତି ଖେଳ ଏ ସବୁ ଚ୍ୟାନେଲରେ ଆମ ପରିବାର ଆମ ପିଲାମାନେ ସବୁ ବସି ଦେଖିପାରୁ କାରଣ ଏଇ ଚ୍ୟାନେଲରେ ସବୁଦିନର ସଠିକ୍ ଘଟଣା ଆମେ ପାଇପାରୁ ପିଲାମାନେ ପାଠ ବି ଦେଖିପାରନ୍ତି ତାଙ୍କର ପଢ଼ା